ଆମର୍ ଇନେ ମୁଖ୍ୟତଃ ଚାଷ୍ ଉପ୍ରେ ସମସ୍ତେ ନିର୍ଭର୍ ପ୍ରାୟ୍ ଲୋକ୍ ଗାଁ ଗହଲିନେ ପ୍ରାୟ ଲୋକ୍ କାଁ ଭାଁ ଚାକିରି ବାକିରି କରିଚନ୍ ନେଇଁ ପ୍ରାୟ୍ ଲୋକ୍ ଚାଷ୍ ଉପ୍ରେ ଏକା ବେଶୀ ଇଟା ସବୁଲୋକ୍ ପ୍ରାୟତଃ ଧାନ୍ ଚାଷ୍ ବି କର୍ସନ୍ ବଗିଚା ଗୁଟେ ଗୁଟେ ସବ୍କର୍ ପ୍ରାୟ୍ ବଡ଼୍ଟା ନେଇଁ ହେଲେ ବି ଛୋଟ୍ ଛୋଟ୍ଟା ଗୁଟେ ଗୁଟେ ନିଜର୍ ଖାଏବାର୍ ଲାଗି ନିଜର୍ ବ୍ୟବହାର୍ ଲାଗି ସମସ୍ତେ କରିଥିସୁଁ ତ ସେନେ ଯେନ୍ ଜିନିଷ୍ ବି ଲଗାହେସି ଯେନ୍ ଗଛ୍ ବି ଲଗାହେସି କି ପନିପରିବା ବି ଲଗାହେସି ତ ସବୁ ଜିନିଷ୍ ଶସ୍ତା ବୋଲି ଲୋକ୍ ଭାବସନ୍ ଶସ୍ତା ନେଇଁ ହୋଇଥାଏ ସବୁ ଜିନିଷ୍ ନା ଖର୍ଚ୍ଚା ଲାଗ୍ସି ପଇସା ପତର୍ ଲାଗ୍ସି କି ଖତ୍ ଲାଗ୍ସି ସାର୍ ଲାଗ୍ସି କୀଟନାଶକ୍ ଔଷଦ୍ ଲାଗ୍ସି ସେ ସବୁ ଜିନିଷ୍ ଲାଗି ପଏସା ଖର୍ଚ୍ଚ କର୍ବାକେ ପଡ଼୍ସି ତ ସବୁ ଜିନିଷ୍ ଶସ୍ତା ହେବା ବଲିକରି ଲୋକ୍ ଯେନ୍ ଲୋକ୍ ଭାବୁଛନ୍ ସେଟା ଭୁଲ୍ କଥା ଶସ୍ତାନେ କିଛି ବି ନେଇହୁଏ ମଞ୍ଜି କିଣିବାକେ ପଡ଼୍ସି ତାହାକେ ଯତନ୍ ବି କର୍ବାକେ ପଡ଼୍ସି ଖତ୍ ସାର୍ ବି ଦେବାକେ ପଡ଼୍ସି ସବୁକିଛି ନିଜେ ଏକା କର୍ବାକେ ପଡ଼୍ସି ତାର୍ ଦେଖ୍ରେଖ୍ କର୍ବାକେ ପଡ଼୍ସି ତ ଖୋବ୍ ଖର୍ଚ୍ଚା ଲାଗ୍ସି କମ୍ ଖର୍ଚ୍ଚାନେ ନେଇଁ ହେଇପାରେ ଖତ୍ ଦେଲେ ବି ସାର୍ ଦେବାକେ ପଡ଼୍ସି କୀଟନାଶକ୍ ଔଷଧ୍ ଦେବାକେ ପଡ଼୍ସି